କନ୍ଧମାଳ ଜିଲ୍ଲାରେ ତ ପ୍ରାୟ ସବୁ ଦେବାଦେବୀକି ବିଶ୍ୱାସ ମଧ୍ୟ କରନ୍ତି ଏଠାରେ ଲୋକମାନେ ବହୁତ ବିଶ୍ୱାସୀ ଏବଂ ସେମାନେ ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କରନ୍ତି ଏହା ତାଙ୍କର ଗୋଟିଏ ମହାପର୍ବ ବୋଲି ଜଣାଯାଏ ଏମିତିକି ସେଠାରେ ମଧ୍ୟ ଅକ୍ଷୟ ତୃତୀୟାରେ ନାଚଗୀତ କରି ବହୁତ ହୋମ ଯଜ୍ଞ କରି ଅକ୍ଷିମୁଠି ଅନୁକୂଳ କରିଥାନ୍ତି ତାପରେ ଠାକୁରାଣୀ ଯାତ୍ରା ମଧ୍ୟ କରନ୍ତି ହୋଲି କରନ୍ତି ହୋଲି ବି ଖେଳନ୍ତି ରଥଯାତ୍ରା ବି ହୁଏ କାଳୀ ପୂଜା ବି ହୁଏ ସେଠାରେ ଲୋକମାନେ ସବୁ ପୂଜାପୂଜିରେ ବିଶ୍ୱାସ କରନ୍ତି ଦେବଦେବୀଙ୍କୁ ବହୁତ ତାଙ୍କର ବିଶ୍ୱାସ ଥାଏ ଏବଂ ତାଙ୍କର ବିଶ୍ୱାସ ଅନୁଯାୟୀ ମଧ୍ୟ ସେମାନଙ୍କର ବହୁତ ଉନ୍ନତି ବି ହେଇଥାଏ